ପାଞ୍ଚ୍ ଦିନ୍ ହେଲାନ ପୋକୋ ମୋବାଇଲ୍ଟେ କିଣିଥିଲି ପୋକୋ ମୋବାଇଲ୍ର କଲର୍ ଦେଖିକିରି କିଣିଥିଲି ଭଲ୍ ପଡ଼୍ବା ବୋଲି ଭାବୁଥିଲି ଆଉ ଇ ମୋବାଇଲ୍ଟା ନାଏକ୍ ଫେମିଲି ଦୋକାନ୍ରୁ ଘିନିଥିଲି ଆଉ ସେ ନାଏକ୍ ଫେମିଲି ଦୋକାନ୍ଟା ବାଉଁଶୁଣିରେ ଅଛେ ତ ତାର୍ ଭଲ୍ ପଡ଼୍ବା ବୋଲି ଭାବିଥିଲି ହେଲେ ତାର୍ କ୍ୟାମେରା ଭଲ୍ ନାଇଁ ଆସ୍ବାର୍ ଫୋଟୋ ଉଠାଲେ କାଣା ଗୋଟେ ଫୋଟୋ ଉଠାଲି ବୋଲି ଜଣାନାଇଁପଡ଼ବାର୍ ତାର୍ ଡ଼ିସ୍ପ୍ଲେ ତ ଟିକେ ପଡ଼୍ଲେ ଭାଙ୍ଗି ଯିବାର୍ ବହୁତ୍ ଚାନ୍ସ୍ ଅଛେ ତାର୍ ଭିଡ଼ିଓ ତ ଲଟ୍କୁଛେ ଦେଖି ନାଇଁ ହେବାର୍ ତା ନେଟ୍ ପ୍ୟାକ୍ରେ ପୁରା ବହୁତ୍ ଅସୁବିଧା ହଉଛେ ଯାହା ଗୁଟେ ଗୁଗୁଲ୍ରେ ସର୍ଚ୍ଚ୍ ମାର୍ଲେ ସେଟା ଭଲ୍ସେ ବି ନାଇଁ ଆସ୍ବାକେ ଜଲ୍ଦି ଆର୍ କାହାକେ ଗୁଟେ ଫୋନ୍ କଲେ ଜଲ୍ଦି କଲ୍ଟା ନାଇଁ ଯିବାକେ ତ କେନ୍ ଅସୁବିଧା ହେଲା ବୋଲେ କାହାକେ ଫୋନ୍ କଲେ ବି ନାଇଁ ହେବାକେ ତୋ ପୋକୋ ମୋବାଇଲ୍ଟା ଭଲ୍ ନାଇଁ ଲାଗ୍ଲା ବହୁତ୍ ପସ୍ତେଇ ଲାଗୁଛେ